ପ୍ରଶିକ୍ଷକମାନେ ଆଥଲେଟ୍ମାନଙ୍କୁ ଉନ୍ନତି ଏବଂ ସଫଳ କରିବାରେ ସାହାଯ୍ୟ କରନ୍ତି ତାହା ବର୍ଣ୍ଣନା କରୁଛି ପ୍ରଶିକ୍ଷକମାନେ ଆଥଲେଟର୍ମାନଙ୍କୁ ଅନେକ ସାହାଯ୍ୟ କରିଥାନ୍ତି ଯେମିତିକି ଭଲ ଦୌଡ଼ିବା କେଉଁ ବୁଟ୍ ପିନ୍ଧିବା କେମିତି ଦୌଡ଼ିବା ଦୌଡ଼ିବା ଏବଂ ରିଲେ ରେସ୍ ହୋଇଥିଲେ ଷ୍ଟିକ୍ କେମିତି ଧରିବା ଏବଂ ଟ୍ରାକ୍ରୁ ବାହାରେ ବାହାରିବା ନାହିଁ ଶାନ୍ତିପୂର୍ବକ କ୍ରୀଡ଼ାରେ ଭାଗ ନେବା ଏସବୁ ଶିଖେଇଥାନ୍ତି ଏବଂ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼େଇଥାନ୍ତି ବ୍ୟକ୍ତିଗତ ତଥା ସାମୁହିକ ମତାମତ ଦେଇଥାନ୍ତି ଏତଦ୍ୱାରା ଖେଳାଳିମାନଙ୍କର ସାହସ ବଢ଼ିଥାଏ ସେମାନେ ଭଲରେ ଖେଳି ପାରିଥାନ୍ତି